ବିବାହ ବୋଲି ଆମେ ବିବାହ ବେଲେ ଆମେ ପାଣିକୁ ବ୍ୟବହାର କରିଥାଉଁ ବେଲେ ସେଥିରେ ଯେତେ ବି ବିବାହ ଆମ ଘରରେ ବିବାହ ଜଣେ ଝିଅଟିକି ଝିଅଟା ବିହା ହେଲା ବୋଇଲେ ସେଥିରେ ଯେତେ ବିହାଘର ଆସିଥାନ୍ତି ତାହାକୁ ସେ ପାଣିକୁ ସେ ପାଣିରେ ସେ ପାଣି ପିଇବାକୁ ଦିଆଯାଏ ଗୋଡ଼ ଧୋଇବାକୁ ଦିଆଯାଏ ମୁହଁ ଧୋଇବାକୁ ଦିଆଯାଏ ଇତ୍ୟାଦି ଜିନିଷ ପାଣି ପାଣିକୁ ପାଣି କରିବାକୁ ଦିଆ ନିି ତାହାକୁ ଆମର ପାଣି ହିଁ ଜୀବନ ଆମେ ଆମେ ମଣିଷମାନେ ପାଣି ପାଣି ନହେଲେ ଆମେ ଆମେ ବଞ୍ଚୁନା ଆମ ମଣିଷ ଜୀବନ ହିଁ ପାଣି ହିଁ ଜୀବନ